ହଁ ଆମ କଳା ପାଇଁ ଚାନ୍ଦୁଆ ଦରକାର କାହିଁକି ନା ଚାନ୍ଦୁଆ କାମ ଆମ ଗ୍ରାମରେ ବେଶି ଲୋକ ତାଙ୍କୁ ଚାହିଦା ଦେଉଛନ୍ତି ଆମ ଗ୍ରାମ ଠାକୁରାଣୀଙ୍କ ଉପରେ ଲାଗୁଛି କି ଯାନିଯାତ୍ରା ହେଲେ ତା' ଉପରେ ଟଣା ହେଉଛି ସେଥିପାଇଁ ଆମ ଲୋକମାନେ ଗ୍ରାମ ଲୋକମାନେ ସେ ଚାନ୍ଦୁଆକୁ ବେଶି ଗୁରୁତ୍ଵ ଦେଉଛନ୍ତି